ହ୍ୟାଲୋ ହଁ ଆମର୍ ଇ ଯେନ୍ ଧାର୍ମିକ୍ ଅନୁଷ୍ଠାନ୍ଟା ହୋଉଚେ ଆସିକିରି ଯୋଗଦେବେ ସବେ ଆମର୍ ଯେନ୍ ଧାର୍ମିକ୍ ଅନୁଷ୍ଠାନ୍ଟା ଯେନ୍ ହୋଉଚେ ଆମର୍ ଇ ସଇଡ଼୍ରେ ତ ସେ ଧାର୍ମିକ୍ ଅନୁଷ୍ଠାନ୍ରେ ଯୋଗ ଦେବା ଆମେ ବ୍ୟବସାୟୀମାନେ ସମ୍କୁ ତାରମାନେ କହୁଚୁ ଆସିକିରି ଯୋଗ ଦେବେ କିଛି କିଛି ସାହାଯ୍ୟ କର୍ବେ ଆଉ ଅଛି ଆମର୍ ତିନ୍ ଦିନ୍ ପ୍ରୋଗ୍ରାମ୍ ଅଛି ଆସ୍ବେ ହଁ ହଁ ଆମେ ସମ୍କୁ ତାର୍ମାନେ କହୁଁଚୁ ତ ଠିକ୍ ଅଛେ